ହଁ ହ୍ୟାଲୋ ସାର୍ ନମସ୍ତେ ସାର୍ ରଶ୍ମି ପଣ୍ଡା କହୁଥିଲି ରାୟଗଡ଼ାରୁ ଆପଣ ପାଢ଼ୀ ସାର୍ କହୁଥିଲେ କି ଡକ୍ଟର ପାଢ଼ୀ ସାର୍ ଆଚ୍ଛା କାହିଁକି ନା ଆମର ଏବେ ଯେଉଁ ମେଡ଼ିକାଲ ଗୋଟେ ମେଡ଼ିକାଲ ଆସିଥିଲୁ ସାର୍ ଆମେ ଗଭର୍ନମେଣ୍ଟ ମେଡ଼ିକାଲ୍ ରାୟଗଡ଼ାର ହେଲେ ସାର୍ ଗୋଟେ ପେସେଣ୍ଟ ଧରି ଆସିଥିଲି ସାର୍ ଆମ ରିଲେଟିଭ୍ ରିଲେଟିଭ୍ ଧରିକି ଆସିଥିଲି ଗୋଟେ ଭଲ ସେ ଚେକ୍ ଅପ୍ ହେଉନି ଭଲ ଲାଗିଲାନି ତ ସେଥିପାଇଁ ଆପଣଙ୍କ ନମ୍ବର ଥିଲା ତ ଆପଣଙ୍କ ମୁଁ କଲ୍ କଲି ସାର୍ ଆପଣ ସେଥିପାଇଁ ନାହିଁ ସାର୍ ନାହିଁ ସାର୍ ଆପଣଙ୍କ ଭଲ ହେଲା ତାଙ୍କ ଦେହ କେତେ ପଇସା ଖର୍ଚ୍ଚ କଲେ ପ୍ରାଇଭେଟ୍ରେ କରୁଥିଲେ ଭଲ ହେଲାନି ବୋଲି ଗଭର୍ନମେଣ୍ଟକୁ ଆଣିକି ଦେଖାଇଲେ ଦେଖାଇଲା ବେଳକୁ ତାଙ୍କର ଭଲ ସେ ଟ୍ରିଟମେଣ୍ଟ କରୁନାହାନ୍ତି କାହିଁକି ନା ଦେଖନ୍ତୁ ସାର୍ ଆମେ ଯାଇଥିଲୁ ପେସେଣ୍ଟ ଦେଖେଇଲୁ ଆମକୁ ଗୋଟେ ବେଡ଼୍ ଦେଇ ଦେଲେ ଯାହାକି ସେଇଟା ବହୁତ ଅଳିଆ ଆବର୍ଜନା ହେଇଥିଲା ମୋତେ ଲାଗୁଛି ସେଇ ବେଡ଼୍ ଦେଇ ଦେଲେ ଆହୁରି ଦେହ ଖରାପ ହେଇଗଲା ତାଙ୍କର ସାର୍ ଆମର ଭାଗ୍ୟ ଖରାପ ଯେ ଆପଣଙ୍କୁ କଲ୍ କରିପାରିଲୁନି କାଲି କଲ୍ କରିଥିଲେ ହଁ ଆମର ଏମିତି ରିଲେଟିଭ୍ ନେଇକି ନେଇକି ଯାଇଥିଲି ମୁଁ ଭଲ ସେ ଦେଖିଲେନି ତାଙ୍କ ଦେହ ଆହୁରି ସୁସ୍ଥ ଖରାପ ହେଇଗଲା ଧରିକି ପଳାଇଆସିଲି ଆପଣଙ୍କୁ କଲ୍ କରିକି ବାହାରିବି ବୋଲି ଭାବୁଥିଲି ସାର୍ ପେସେଣ୍ଟର କଣ୍ଡିସନ୍ ବେଶୀ ଟିକେ ଖରାପ ସାର୍ ଭଲ କିଏ ନର୍ସ ଆସୁଛି ଡକ୍ଟର ବି କିଛି କେତେବେଳେ କ'ଣ ଆସୁଛି କିଛି ଜଣାପଡ଼ୁନି ସାର୍ ସେ ଟାଇମ୍ରେ ଆଇଡ଼ିଆ ଆସିଲାନି ସାର୍

ସାର୍ ମର୍ଣ୍ଣିଙ୍ଗରେ ହିଁ ଆସିବି ନା କାଲି ଧରିକି ହଉ ଠିକ୍ ଅଛି ସାର୍ କାଲି ମର୍ଣ୍ଣିଙ୍ଗରେ ବାହାରିଲା ପରେ ଆପଣଙ୍କ କଲ୍ କରିବି ସାର୍ ଠିକ୍ ଅଛି ଥ୍ୟାଙ୍କ୍ ୟୁ ସାର୍